ଆମ ଗାଁରେ ବହୁତ ପିଲା କ୍ରିକେଟ୍ ଖେଳିବା ପାଇଁ ଭଲପାଆନ୍ତି ଏବଂ ଭଲିବଲ୍ ବାସ୍କେଟବଲ୍ ଆଉ କବାଡ଼ି ଇତ୍ୟାଦି ସବୁ ଖେଳିବା ପାଇଁ ଚେଷ୍ଟା ଭଲ କରନ୍ତି ଆଉ ଯେଉଁମାନେ କ୍ରିକେଟ୍ ଖେଳନ୍ତି ତାଙ୍କୁ ବହୁତ ଟୁର୍ଣ୍ଣାମେଣ୍ଟ ବି ତାଙ୍କମାନେ ଖେଳନ୍ତି ଆଉ ଆଗକୁ ଯିବା ପାଇଁକି ତାଙ୍କର ବି ଆଶା ରହିଛି କିନ୍ତୁ ଆମେ ଏତିକି ଆମ ଆମ ପାଖରେ ଅର୍ଥ ନଥିବା ଯୋଗୁଁ କାହିଁକିନା ଆମେ ଆଗକୁ ଆଉ ଯାଇପାରୁନାହୁଁ କାରଣ ଆମେ ବହୁତ ଚେଷ୍ଟା କରୁଛୁ ଆଗକୁ ଯିବା ପାଇଁ କିନ୍ତୁ ଆପଣ